ମହାତ୍ମା ଗାନ୍ଧୀଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ସ୍ୱରୂପ ଅକ୍ଟୋବର ଦୁଇ ଦୁଇହଜାର ଉଣେଇଶ ଭାରତର ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ବିଶ୍ୱର ସର୍ବବୃହତ୍ ପରିମଳ ପଦକ୍ଷେପ ସ୍ୱଚ୍ଛ ଭାରତ ମିଶନ ଆରମ୍ଭ କରାଯାଇଥିଲା ଏହା ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଆରମ୍ଭ କରାଯାଇଥିଲା ଏହି କାର୍ଯ୍ୟକ୍ରମରେ ଦଶକୋଟିରୁ ଅଧିକ ବ୍ୟକ୍ତିଗତ ଶୌଚାଳୟ ନିର୍ମାଣ କରାଯାଇଥିଲା ଦୁଇହଜାର ଚଉଦରେ ଥାର୍ଟି ନାଇନ୍ ପରସେଣ୍ଟ୍ରୁ ଦୁଇହଜାର ଉଣେଇଶରେ ହଣ୍ଡ୍ରେଡ଼୍ ପରସେଣ୍ଟ୍ ପରିମଳ ବ୍ୟବସ୍ଥା ଗ୍ରହଣ କରାଯାଇଥିଲା ଯେତେବେଳେ ପ୍ରାୟ ଛଅ ଲକ୍ଷ ଗ୍ରାମ ନିଜକୁ ଓପେନ୍ ଡିଫିକେସନ୍ ଫ୍ରୀ ଘୋଷଣା କରିଥିଲେ ଅଧ୍ୟୟନ ସୂଚାଇ ଦେଉଛି ଯେ ଏସ୍ ବି ଏମ୍ ଜି ଅଭିଯାନ ଅର୍ଥନିକ ପରିବେଶ ଏବଂ ସ୍ୱାସ୍ଥ୍ୟ ଉପରେ ବିଶେଷ ପ୍ରଭାବ ପକାଇଥିଲା ଏହା ମହିଳା ସଶକ୍ତିକରଣରେ ମଧ୍ୟ ସହାୟକ ହୋଇଥିଲା ଏହା ମହିଳାମାନଙ୍କୁ ଶୌଚାଳୟ ବ୍ୟବହାର କରିବା ଏବଂ ଘରେ ଘରେ ଗାଁ ଗାଁରେ ଶୌଚାଳୟ ବ୍ୟବହାର କରିବା ଏବଂ ନିଜ ପରିବେଶକୁ ସୁସ୍ଥ ରଖିବା ମଧ୍ୟ ଆବଶ୍ୟକତା ରହିଛି ବୋଲି ଜଣାଇଥାଏ ଆମେ ଯେତେବେଳେ କଲେଜରେ ପଢ଼ୁଥିଲୁ ସେତେବେଳେ ଆମେ ମଧ୍ୟ ସ୍ୱଚ୍ଛ ଭାରତ ମିଶନ ର ସହାୟକରେ ରହିଥିଲୁ ସେତେବେଳେ କଲେଜର କର୍ତ୍ତୁପକ୍ଷମାନେ ଆମକୁ ପରିବେଶ ଏବଂ ନିକଟବର୍ତ୍ତୀ ଗ୍ରାମକୁ ନେଇକରି ପରିଷ୍କାର ପରିଚ୍ଛନ୍ନତା କରାଇଥିଲେ ପ୍ରାୟତଃ ଅକ୍ଟୋବର ଦୁଇ ତାରିଖରେ କରାଯାଏ ଗାନ୍ଧୀଜୀଙ୍କ ପାଇଁ ଏହିପରି ଆମେ ମଧ୍ୟ ବହୁତ ଗାଁ ଗଣ୍ଡା ସଫା କରିଛୁ ଏବଂ ଆମ ବି କଲେଜ୍ର ପରିବେଶ ମଧ୍ୟ ସଫା କରିଛୁ